ମୋର ଷ୍ଟ୍ରେଚିଂ ରୁଟିନ୍ ହେଉଛି ମୁଁ ପ୍ରତିଦିନ ମୁଁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଦୌଡ଼ିବାକୁ ଯାଇଥାଏ ଏବଂ ଏହା ସହିତ ମୁଁ ବ୍ୟାୟାମ କରିବାର ବା ନମନୀୟତା ପ୍ରଶିକ୍ଷଣର ତାଲିମ ମଧ୍ୟ ନେଇଥାଏ ଏବଂ ଏଥିରେ ମୁଁ ଶକ୍ତି ପାଇଥାଏ ଯାହାଫଳରେ କି ମୁଁ ଯେତେ ଦୂର ପର୍ଯ୍ୟନ୍ତ ଦୌଡ଼ିଲେ ମଧ୍ୟ ମୋର କୌଣସି କ୍ଷତି ହୋଇନଥାଏ ମୁଁ ଦୁର୍ବଳ ହୋଇନଥାଏ ମୁଁ ସୁଦୃଢ଼ ଭାବରେ ବହୁତ ଆଗକୁ ଦୌଡ଼ିପାରେ